ଆମ ଆମ ଭାଷା ହେଉଛି ଓଡ଼ିଆ ଆମେ ଯେହେତୁ ଓଡ଼ିଶାରେ ରହୁଛୁ ଆମେ ଓଡ଼ିଆ ଭାଷା କହିବା ଉଚିତ ଆମେ ଓଡ଼ିଆ ଲୋକ ଓଡ଼ିଆରେ କଥା କହିଲେ ସମସ୍ତଙ୍କୁ ଭଲ ଲାଗିବ ଇଂରେଜମାନେ ଆସିକି ଆମ ଓଡ଼ିଶାକୁ ଇଂରାଜୀରେ ପରିଣତ କରିଥିଲେ ସେଥିପାଇଁ ଏବେ ଓଡ଼ିଆ ଭାଷାର ଲୋକମାନେ ମଧ୍ୟ ଇଂରାଜୀ କହିବାକୁ ଆରମ୍ଭ କରୁଛନ୍ତି ଓଡ଼ିଆ ଭାଷା ହେଉଛି ଏପରି ଏକ ଭାଷା ଯାହା ସମସ୍ତଙ୍କୁ ଭଲ ଲାଗେ ଗୋଟେ ଛୋଟ ଛୁଆ ବି ଆମ ଓଡ଼ିଶାରେ ରହିଲେ ଓଡ଼ିଆ କଥା ଶିଖିପାରିବ ଇଂରାଜୀ କଥା ଏତେ ସହଜରେ କେହି ଶିଖିପାରିବେ ନାହିଁ ଓଡ଼ିଆ ଏପରି ଏକ ଭାଷା ଯାହା ଆମ ପୂର୍ବ ପୁରାତନ ଲୋକମାନେ ମଧ୍ୟ କହୁଥିଲେ ଯେତେବେଳେ ଭାରତ ସ୍ୱାଧୀନ ହେବା ପୂର୍ବରୁ ଇଂରାଜୀମାନେ ଆସିଲେ ସେଥିପାଇଁ ଆମ ଆମ ଓଡ଼ିଶାକୁ ଇଂରାଜୀ ଭାଷା ଆସିଲା ଭାରତକୁ ଇଂଲିଶ ଭାଷା ଆସିଲା ସେଥିପାଇଁ ଲୋକେ ଏବେ ପ୍ରାୟତଃ ସମସ୍ତେ ଇଂରାଜୀରେ କଥାବାର୍ତ୍ତା କରିଛନ୍ତି କିନ୍ତୁ ଆମେ ଓଡ଼ିଆ ଲୋକ ଆମେ ଓଡ଼ିଆରେ କଥାବାର୍ତ୍ତା କଲେ ଭଲ ଶୁଭିବ ଭଲ ଲାଗିବ ଓଡ଼ିଆ ଭାଷାର ମହତ୍ତ୍ୱ ଆମ ଦେଶରେ ବହୁତ ଅଧିକା ଅଛି କିନ୍ତୁ ଇଂରାଜୀ ଇଂରେଜମାନେ ଆସିବା ପରେ ଆମ ଦେଶରେ ଓଡ଼ିଆ ଭାଷାର ମହତ୍ତ୍ଵ କମିଯାଇଛି ଯେପରିକି ଓଡ଼ିଆର କିଛି କିଛି ଶବ୍ଦ ଆମକୁ ଶୁଣିବାକୁ ବହୁତ ଭଲ ଲାଗେ କିନ୍ତୁ ଇଂରେଜମାନେ ଆସିବା ପରେ ତାକୁ ବଦଳେଇ ସବୁ ଇଂରାଜୀରେ କହୁଛନ୍ତି ଆମେ ଖାଇବାକୁ ଯିବା ପାଇଁ କହୁନା ତ ଇଟିଂ କରିବାର ଲାଗି କହୁଛୁ ତ ଓଡ଼ିଆ ଭାଷାକୁ ବେଶି ଧ୍ୟାନ ଦେବା କଥା ଯେହେତୁ ଆମେ ଓଡ଼ିଆ ଲୋକ ସେଥିପାଇଁ କୁହାଯାଉଛି ଓଡ଼ିଆ ଭାଷାକୁ ବହୁତ ପ୍ରାୟୋରିଟି ଦେବାର କଥା ପଢ଼ିଛି ମୁଁ ନାଇଁ ବା ଆମେ ରିଡିଙ୍ଗ୍ କରିବୁ କହୁଛୁ ତ ଆମେ ଓଡ଼ିଆ ମୁଁ ଓଡ଼ିଆ ଭାଷାରେ କହିବାଲାଗି କଥା ହେଉଛନ୍ତି ଯେ ଓଡ଼ିଆ ଓଡ଼ିଶା ଲୋକ ହୋଇକି ଓଡ଼ିଆ କଥା ଜାଣି ନାହିଁ ସେମାନେ ଇଂଲିଶରେ କଥାବାର୍ତ୍ତା କରୁଛନ୍ତି ସେଥିଲାଗି ଆମେ ସବୁବେଳେ ଓଡ଼ିଆ କହିବା କଥା ସମସ୍ତଙ୍କର ସାମ୍ନାରେ ଓଡ଼ିଆରେ କଥାବାର୍ତ୍ତା କରିବା କଥା ଯେହେତୁ ଆମେ ଓଡ଼ିଆ ଆମର ଗର୍ବ ଆମେ ଓଡ଼ିଆ ବୋଲିକି ଆମେ ଗର୍ବ କରିବା କଥା ଇଂରେଜମାନଙ୍କର କଥା କହିବା କଥା ନୁହେଁ ଯେହେତୁ ଆମେ ଓଡ଼ିଆରେ ଓଡ଼ିଆ ଓଡ଼ିଶାରେ ଜନ୍ମ ହୋଇଛୁ ଭାରତରେ ଜନ୍ମ ହୋଇଛୁ ସେଥିପାଇଁ ଆମେ ଆମ ଓଡ଼ିଆରେ କଥାବାର୍ତ୍ତା କରିବା କଥା ଯେହେତୁ ଆମର ଭାଷା ହେଉଛି ଓଡ଼ିଆ ଏବେ ଓଡ଼ିଆ ଓଡ଼ିଆ ଭାଷା ପ୍ରାୟତଃ ଲୋପ ପାଇଗଲାଣି କିନ୍ତୁ ଆମେ ତାକୁ ଲୋପ ପାଇବାକୁ ଦେବା ନାହିଁ କାରଣ ଆମେ ହେଉଛୁ ଓଡ଼ିଶା ଲୋକ ଆମେ ଓଡ଼ିଆରେ କଥାବାର୍ତ୍ତା କଲେ ଭଲରେ ରହିବା ଆମେ ଆମ ଓଡ଼ିଆକୁ ନେଇ ଗୌରବ କରିବା ଉଚିତ୍ ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା ଉଚିତ୍